ହେଲେ କାଁ କର୍ବ ଆମର୍ ତ ପାଠ୍ସାଠ୍ ବି କମ୍ ଥିଲା ବେଙ୍କ୍ ରେ ବି ରହି ନାଇପାର୍ଲି ହେଲେ ଆମର୍ ଟୁକେଲ୍ ଗୁଟେ ତ ବି ଏସ୍ ସି କରୁଛେ ଗୁଟେ ପିଲା ପ୍ଲସ୍ ଟୁ କରୁଛେ ତ ସେମାନେ ଯଦି ସୁବିଧା ପାଏଲେ ତ ବହୁତ୍ ଭଲ୍ ହେତା ବି ବୋଲିକରି ମୁଇଁ ଭାବୁଛେଁ ଆଉ ଆମେ ସେ ପଏସା କେ ଯଦି ରହିଗଲେ ଯେନ୍ ପଏସାପତର୍ ଦୁଇ ଚାର୍ ନା ମିଲ୍ଲା ବେଲେ ଆମର୍ ପରିବାର୍ ପୋଷଣ୍ ହେବା ଆମେ ବୋଲିକରି ଭାବୁଛେଁ ମୁଇଁ ଆଉ ତ ସେ ଇଣ୍ଟର୍ଭ୍ୟୁ ଫିଣ୍ଟର୍ଭ୍ୟୁ ଦେଲା ପରେ ଏଖେନ୍ ଜନା ପଡ଼୍ବା ଝିଅ ପୁଅ ତ ପାଠ୍ସାଠ୍ ସବୁ ପଢ଼ୁଛନ୍